ଆଗରୁ ଚାଷୀମାନେ ଗୋବର ଖତ ଦେଇ ଚାଷ କରୁଥିଲେ ଫଳରେ ଭଲ ପନିପରିବା ହେଉଥିଲା ଧାନ ଗହମ ଗହମ ମାଣ୍ଡିଆ ଏ ସବୁ ଗୋବର ଖତ ଦେଇ ଚାଷ କରୁଥିବାରୁ ଆମ ମାନ ଆମେ ମାନେ ଭଲ ଫସଲ ପାଉଥିଲୁ ଖାଇବା ଦ୍ୱାରା ଆମର କିଛି କ୍ଷତି ହେଉନଥିଲା କିନ୍ତୁ ଏବେ ଚାଷୀ ମାନେ ଲାଭ ଆଶାରେ ବିଭିନ୍ନ ପ୍ରକାରର କୀଟନାଶକ ଔଷଧ ବ୍ୟବହାର କରୁଛନ୍ତି ଫଳରେ ବିଭିନ୍ନ ପ୍ରକାରର ରାସାୟନିକ ସାର ବ୍ୟବହାର କରିବା ଦ୍ୱାରା ଯେଉଁ ଫଳ ସବୁ ବିକ୍ରି କରୁଛନ୍ତି ପନିପରିବା ବିକ୍ରି କରୁଛନ୍ତି ତାହା ରାସାୟନିକ ସାର କୀଟନାଶକ ଦ୍ୱାରା ଆମ୍ଭେ ମାନେ ଖାଇବା ଦ୍ୱାରା ଆମର କ୍ଷତି ବିଭିନ୍ନ ପ୍ରକାରର କ୍ଷତି ହେଉଛି ଯାହାଫଳରେ ରୋଗ ହେଉଛି ବିଭିନ୍ନ ପ୍ରକାରର କ୍ୟାନସର୍ ଡାଇବେଟିସ୍ ପରି ବିଭିନ୍ନ ପ୍ରକାରର ମାରାତ୍ମକ ରୋଗ ଗୁଡ଼ାକ ହେଉଛି ଯାହା ଫଳରେ ଆମେ ମାନେ ବିଭିନ୍ନ କ୍ଷତି ସହିଥାଉ ଆଗରୁ ଯେମିତି ମାଟି ଉର୍ବର ପାଇଁ ଗୋବର ଖତ ଦେଉଥିଲୁ ମାଟି ଉର୍ବର ହେଉଥିଲା ଭଲ ଚାଷ ହେଇପାରୁଥିଲା ଭଲ ପନିପରିବା ହେଇପାରୁଥିଲା ଯାହାକୁ ଖାଇବା ଦ୍ୱାରା ଆମର କିଛି କ୍ଷତି ହେଉନଥିଲା କିନ୍ତୁ ଏବେ ବିଭିନ୍ନ ପ୍ରକାରର କୀଟନାଶକ ଔଷଧ ଦ୍ୱାରା ଚାଷ ହେଉଥିବାରୁ ବିଭିନ୍ନ ପ୍ରକାରର ଗଛ ଯେମିତି ଶାଗ ଶାଗରେ ମଧ୍ୟ ଏବେ ରାସାୟନିକ କୀଟନାଶକ ଔଷଧ ଦିଆ ଯାଉଥିବାରୁ ଆମେମାନେ ଶାଗକୁ ଖାଇଲା ମାତ୍ରେ ଆମର ରୋଗ ହେଉଛି ଆଉ ପନିପରିବା ଖାଇଲା ମାତ୍ରେ ଆମର ରୋଗ ହେଉଛି କୀଟନାଶକ ଔଷଧ ଏମିତି ଚାଷୀ ମାନେ ସବୁ ବ୍ୟବହାର କରୁଛନ୍ତି ଯାହାଫଳରେ ଆମେ ମାନେ ଆମ ମାନଙ୍କ ସେ ଚାଷୀର ଜିନିଷ ଯେମିତି ଗଛ ପନିପରିବା ଖାଇବା ଦ୍ୱାରା ଆମର ଚୁଟି ପାଚି ଯାଉଛି ବିଭିନ୍ନ ରୋଗ ହେଉଛି ଚର୍ମ ରୋଗ ହେଉଛି ଚୁଟି ପାଚି ଯାଉଛି ଛୋଟ ଛୋଟ ଛୋଟ ପିଲାମାନେ ବିଭିନ୍ନ ପ୍ରକାରର ରୋଗାଗ୍ରସ୍ତ ହେଉଛନ୍ତି